ଆମ ଓଡ଼ିଶାରେ ପ୍ରମୁଖ ଭଗବାନ ହେଉଛନ୍ତି ଭଗବାନ ଶ୍ରୀ ଜଗନ୍ନାଥ ତାଙ୍କ ମହିମାରେ ଆମ ପୁରା ଓଡ଼ିଶା ରାଜ୍ୟ ନିହିତ ଆମେ ତାଙ୍କରି ପାଇଁ ହିଁ ଓଡ଼ିଶାରେ ଅଛୁ ଆମର ସେହି ପୁରୀ ଧାମରେ ନିର୍ମିତ ସେହି ଶ୍ରୀ ଜଗନ୍ନାଥଙ୍କର ବଡ଼ ମନ୍ଦିରରେ ଭଗବାନଙ୍କ ପାଇଁ ମୁଖ୍ୟ କରିକି ଛପନ ଭୋଗର ଆୟୋଜନ କରାଯାଇଥାଏ ଏବଂ ସବୁ ଭକ୍ତମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଭାବରେ ଅଭଡ଼ା ରନ୍ଧା ଯାଇଥାଏ ସେହି ଅଭଡଡ଼ାଟି ରାନ୍ଧିବାର କୌଶଳ ମଧ୍ୟ ଭାରି ନିଆରା ଏଇ ଭଳି ଭାବେ ଆମେ ଯାଜପୁର ଜଲ୍ଲା ବାସି ଏବଂ ଓଡ଼ିଶା ବାସି ଭିନ୍ନ ଭିନ୍ନ ପ୍ରକାରର ଭୋଗ ଏବଂ ପ୍ରସାଦ ଖାଇଥାଉ ଶ୍ରୀ ଗଣେଶଙ୍କର ମଧ୍ୟ ଖସା ଲଡ଼ୁ ଅତ୍ୟନ୍ତ ପ୍ରିୟ ଏହି ଭଳି ଭାବେ ଆମେ ସବୁ ପ୍ରସାଦ ଖାଇଥାଉ